ନଟ୍ସ ଏଣ୍ଡ୍ ବୋଲ୍ଟ୍ସ ଯେନ୍ତାକି ଆମେ ଯଦି ମଟର୍ମାନ୍କୁ ଯେନ୍ତା ନଟ୍ସ ଆଣ୍ଡ୍ ବୋଲ୍ଟ୍ସ ଲଗାସନ୍ ସେନ ପାଣି ପଡ଼୍ଲେ ଯେନ୍ତା ଖରାପ୍ ହୋଇଯାଏ ସେଟା ସେଇ ନଟ୍ସ ଏଣ୍ଡ୍ ବୋଲ୍ଟ୍ସ ଜମା ହୋଇଯାଏ ଜାମ୍ ହୋଇଯାଏ ଯେନ୍ତାକି ଟାଇଟ୍ ହୋଇଯାଏ ଫେନ୍ ଖରାପ୍ ହୋଇଯାଏ ଆଉ ଟାଇଟ୍ ହେଲେ ପୁଣି ସେ ନଟ୍ସ ବି ଖରାପ୍ ହୋଇଯାଏ ପୁଣି ଯେଉଁ ଜିନିଷରେ ସେ ନଟ୍ସ ଆଣ୍ଡ୍ ବୋଲ୍ଟସ୍ ଲାଗିଥାଏ ସେ ଜିନିଷ ମଧ୍ୟ ଖରାପ ହୋଇଯାଏ ଯେ ଯେନ୍ତାକି କୁଲର୍ ୟା ଫିର୍ କୁଲର୍ ହେନ୍ତା ଇତ୍ୟାଦି ଜିନିଷରେ ଯେନ୍ତା ଲାଗିଥିସି ସି ବୋଲ୍ଟସ୍ ମଟର୍ ଆଉ ବୋଲ୍ଟସ୍ ମାନେ ଖରାପ୍ ଏ ଇଫେକ୍ଟ ଫକାସି